ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟକ ଅନେକ ଠାରେ ଅଛି ଯାହାକି ଆକର୍ଷଣ କରିଥାଏ ଲୋକମାନଙ୍କୁ ଯାହାକି ଚିଲିକାରେ ଚିଲିକା ଅଛି ପୁରୀରେ ବହୁତ ବଡ଼ ଯେଉଁଟା କହନ୍ତି ସମୁଦ୍ର ଅଛି ଫିର ଆମର କ'ଣ କୁହନ୍ତି କୋଣାର୍କରେ କୋଣାର୍କ ମନ୍ଦିର ରହିଥାଏ ଆଉ ଆମର ନନ୍ଦନକାନନରେ ନନ୍ଦନକାନନରେ ଅନେକ ବାଘ କୁମ୍ଭୀର ବହୁତ ସାରା ଜୀବଜନ୍ତୁ ମାନେ ଦେଖିବାକୁ ମିଳିଥାଏ ଏବଂ ଭିତରକନିକା କୁମ୍ଭୀରମାନଙ୍କୁ ଆମେ ନିଜ ଆଖିରେ ଦେଖିଥାଉ ଫିର ସେମାନଙ୍କୁ ଦେଖିବା ସୁଦ୍ଧା ଆମମାନଙ୍କୁ କେତେ ଖୁସି ଲାଗିଥାଏ ଏବଂ ଆମର ରାୟଗଡ଼ା ଡିଷ୍ଟ୍ରିକ୍ଟ ରାୟଗଡ଼ା ଡିଷ୍ଟ୍ରିକ୍ଟରେ କ'ଣ ରହିଥାଏ ବହୁତ ବଡ଼ ଗୋଟେ ମନ୍ଦିର ମାଝୀ ଗୌରୀ ମ ମାଝୀ ଗୌରୀ ମନ୍ଦିର ରହିଥାଏ ଏବଂ ଏ ପୁରୀ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଅଛି ଅବସ୍ତିତ ରହିଥାଏ ଆଉ କ'ଣ ରହିଛି ପର୍ଯ୍ୟଟକ କରିବାକୁ ଆମ ଲୋକମାନେ ଅନେକ ଆସନ୍ତି ଦେଖିକିନା ଖୁସି ମଧ୍ୟ ହେଇଯାଇଥାନ୍ତି ଯାହା ହଉଛି ଆମର ବଡ଼ବଡ଼ ନଦୀ ରହିଥାଏ ଯେଉଁଠିକି ଯେ ଅ ପାହାଡ଼ରୁ ପାଣି ଗ ଗଳୁଥାଏ ଏଭେରେଷ୍ଟ୍ ପାହାଡ଼ ଫେର ଆମର ଦେଓଗିରି ରହିଛି ଏବଂ ଆମର ଆମ ରାୟଗଡ଼ାରେ ଡିଷ୍ଟ୍ରିକ୍ଟରେ ବଡ଼ବଡ଼ ମନ୍ଦିର ସୁଦ୍ଧା ରହିଛି ବଡ଼ବଡ଼ କଲେଜ୍ ସୁଦ୍ଧା ରହିଛି ଯାହାକି ଜେଆଇଟି କଲେଜ୍